ମୁଁ ଗୋଟେ ବାହାର ଦେଶରେ ଚାକିରି ପାଇଛି ତେଣୁ ମୁଁ ପାସ୍ପୋର୍ଟ୍ ବାହାରକୁ ଦେଶକୁ ଯିବାକୁ ହେଲେ ପାସ୍ପୋର୍ଟ୍ ଦରକାର ପାସ୍ପୋର୍ଟ୍ ବନେଇବାକୁ ପଡ଼ିବ ପାସ୍ପୋର୍ଟ୍ ପାଇଁ କ'ଣ କ'ଣ ଆବଶ୍ୟକ କାଗଜପତ୍ର କ'ଣ କ'ଣ ଆବଶ୍ୟକ ତାହା ମୁଁ ଭାବୁଛି କି ମୋ ସହିତ ତୋର ମଧ୍ୟ କରିବା ଆମେ ଦୁଇ ସାଙ୍ଗ ମିଶିକି ରହିବା ଓ କ'ଣ କ'ଣ କାଗଜପତ୍ର ଦରକାର ସେଇଟା ମିଶିକି ନେଇକି ପାସ୍ପୋର୍ଟ୍ କରିଦବା ତାପରେ ଆମେ ଦୁଇ ଜଣ ମିଶିକି ପଳେଇବା ତାପରେ ଆମେ ସେଇଠି କାମ କରିବା ମିଶିକି ଆଉ ସାଙ୍ଗରେ ରହିବା ଓ ମୁଁ ମୁଁ ବହୁତ ଖୁସି ଅଛି କି ମୁଁ ଏକ ଆନ୍ତର୍ଜାତୀୟ କମ୍ପାନୀରୁ ଅଫର୍ ମୋତେ ଆସିଛି ତେଣୁ ପାସ୍ପୋର୍ଟ୍ଟି ବନେଇବା ପାଇଁ କରିବାକୁ ଏୟାରପୋର୍ଟ୍ରେ କରିବ ନା କୌଣସି ଏଜେନ୍ସିରୁ କରିଲେ ଭଲ ହେବ ତୁ ଆସିଲେ ଆମେ ମିଶିକି ଯିବା କରିବା